ଆମେ ଯେତେବେଳେ ଛୋଟ ଥିଲୁ ଆମ ପରିବାରରେ ଚାରି ପାଞ୍ଚ ଜଣ ରହୁ ପଇସା ପତ୍ର ବହୁତ ଚଳିବା ପାଇଁ ଅସୁବିଧା ହେଲା ଆଉ ମୁଁ ନିଜକୁ ନିଜେ ଚିନ୍ତା କଲି ଆଉ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲି ଯେ ବାହାରକୁ ଯାଇ କିଛି ଟଙ୍କା କାମ କରି ରୋଜଗାର କରିକି ଘରକୁ ପଠାଇବି ଆଉ ଘରେ ମଧ୍ୟ ଚଳିବା ପାଇଁ ଖାଇବା ପିଇବା ପିନ୍ଧିବା ପାଇଁ ସବୁ କିଛି ଚଳିବା ପାଇଁ ସୁବିଧା ହେବ ବୋଲିକି ମୁଁ ବାପା ମାଆଙ୍କ ଠାରୁ ପରାଶ ପରାମର୍ଶ ନେଇ ଆଗକୁ ଚାଲିଲି